ଆମର ପ୍ରିୟ ଖାଦ୍ୟ ରାନ୍ଧିବ ରାନ୍ଧିବା ହେଉଛି ମାଛ ମାଂସ ଅଣ୍ଡା ଖଟା ଖିରି ଡାଲି ଆଳୁ ଭରତା ଆମେ ରାନ୍ଧିବାକୁ ବହୁତ ଭଲ ପାଉ ଘରକୁ ଗେଷ୍ଟ୍ ଆସିଲେ ବି ଆମେ ମାଂସ ମାଛ ରୋଷେଇ କରି ରାନ୍ଧି ଖାଇବାକୁ କୁଣିଆକୁ କୁଣିଆ ଖାଇକିରି ଯାଆନ୍ତି କହନ୍ତି ଭଲ ହୋଇଛି ମାଛ ତରକାରୀ ବହୁତ ଭଲ ହେଇଛି ମାଂସ ତରକାରୀ ବି ବହୁତ ଭଲ ହେଇଛି ଆମେ କୁଣିଆଙ୍କ ପାଖରୁ ଶୁଣିଲୁ ଯେ ରୋଷେଇ ଆମର ଭଲ ହୋଇଛି ଆମେ ଯାହା ରାନ୍ଧୁଛୁ କୁଣିଆ ଆମ ରୋଷେଇ ଶୁଣି ରୋଷେଇ ଖାଇ ପ୍ରଶଂସା କରୁଛନ୍ତି